ଆମ ଦେଶରେ ଉପଲବ୍ଧ ଡାକ୍ତରଖାନା ବିଷୟରେ କହିବାକୁ ଗଲେ ଆମ ଦେଶର ଚିକିତ୍ସା କ୍ଷେତ୍ରରେ ବହୁତ ଗୁଡ଼ିଏ ଉନ୍ନତି ଆସିପାରିଛି ଏବଂ ଆଗ ଅପେକ୍ଷା ଏବେ ସବୁକିଛି ବହୁତ ଶସ୍ତାରେ ମିଳିପାରିଛି